ଧାଲୁ ଧରାଇବା କପାଳ ଫାଟିବା ବିଶ୍ୱଦାନ୍ତ ଭାଙ୍ଗିବା ଇନ୍ଦ୍ର ଚନ୍ଦ୍ର ନ ମାନିବା ଚଷୁ କୁଟିବା ଆଖି ଲାଖି ଯିବା କିଅ କାଢ଼ିବା ଆଖିରେ ଧୂଳି ଦେବା କୁହୁଡ଼ି ପହଁରିବା ଅଠା ବୋଳିବା